ମୁଇଁ ଯତ୍ନ ନଛିସିମ ବାହାରକେ ଗଲେ ଆମର୍ ବାବୁର୍ ମାଁ ସବୁ ଯତ୍ନ ନେସି ସବୁ ଦେଖରେଖ କରସି ଯାହା ଅଛି ପେନ୍ ପେନ୍ ଦବା ଅଛେ ଗଜମାନଙ୍କୁ ସେ ନିଜେ କର୍ସି ତେ ମରମାଆ ବି କରସନ୍ ତା ବାବୁମାନେ ବି କରସନ୍